ଭାଇନା ଟିକେ ଶୁଣନ୍ତୁ ଆପଣଙ୍କ ହୋଟେଲ୍ରେ କମ୍ ମସଲା ଯୁକ୍ତ ଖାଦ୍ୟ ଅଛି ଯଦି ଆମକୁ ଦିଅନ୍ତୁ ନହେଲେ ରୋଷେଇ କରିଦିଅନ୍ତୁ ମସଲା ଯୁକ୍ତ ଖାଦ୍ୟ ଯେହେତୁ ମୁଁ ଫାମିଲିକୁ ନେଇକି ଆସିଛି ବାପା ମାଆଙ୍କୁ ଖାଇପାରିବେ ନାହିଁ ଆଉ ସେଥିପାଇଁ କିଛି ମାନେ ବେଶୀ ମସଲା ପଡ଼ିନଥିବ ସେମିତିକା ଖାଦ୍ୟ ଅଛି ଯଦି ଦିଅନ୍ତୁ ନହେଲେ ରୋଷେଇ କରିକି ଅଧିକ ତେଲ ମସଲା ତରକାରୀ ଦେବେ ନାହିଁ କମ୍ରେ ରୋଷେଇ କରିକି ଦିଅନ୍ତୁ